ଖୋକୋ ଖେଳ ତ ବହୁତ ଭଲ ତ ଖୋକୋରେ ଦୁଇଟା ଟିମ୍ ରୁହନ୍ତି ତ ୱାନ୍ ଟିମ୍ ଟୁ ଟୁ ୱାନ୍ରେ ବାର ଜଣ ଟିମ୍ ଟୁରେ ବି ବାର ଜଣ ଟିମ୍ ତ ବାର ଜଣରୁ ଆମର ଯେ ୱାନ୍ ଟିମ୍ ଯଦି ହଉଛୁ ଆମର ବସିବେ ତ ଦୋ ଦ୍ଵିତୀୟ ଟିମ୍ ବାଲା ତ ଗୋଡ଼େଇବେ ଆଉ ତ ଆମର ତ ଫାଷ୍ଟ୍ ବସିଲେ ବସିଲା ପରେ ଫାଷ୍ଟ ଦୁଇ ମାନେ ଦ୍ଵିତୀୟ ଟିମ ବେଲା ଦୁଇ ଜଣଙ୍କୁ ଛାଡ଼ିବେ ଯେ ତାଙ୍କୁ ଯଦି ଛୁଇଁ ଦେଇକି ଆମେ ଟଚ୍ କରିଦେନୁ ତାହାନେ ସିଏ ହିଁ ମଲା ହେଇଗଲେ ତ ସିଏ ବସିଲେ ତ ତାପରେ ଆଉ ଦୁଇ ଜଣ ପୁଣି ଆସିବେ ତ ହେମିତି ଆମେ ସବୁ ଖେଳି ଥାଉ ତ ଟିମ୍ ରେ ଚମ୍ପିୟାନ୍ ଥାଏ ଦୁଇଟା ତ ତାଙ୍କ ଟିମ୍ ମାନେ ଦ୍ଵିତୀୟ ଟିମ୍ ରୁ ଚମ୍ପିୟାନ୍ ଜଣେ ପ୍ରଥମ ଟିମ୍ ରୁ ଚମ୍ପିୟାନ୍ ଜଣେ ଯେ ଚମ୍ପିୟାନ୍ମାନେ ଆଗେ ହିଁ ସେମାନେ ପ୍ରଥମେ ଖେଳିବେ ତ ହଉଛି ଟିମ୍ ମାନେ ସେ ଦୁ ମାନେ ଦୁ ଫାଷ୍ଟ୍ ଦୁଇ ତାର ନକାଯାଇ ଯେ ଖେଳିବେ ଖେଳି ଖେଳି ଲାଷ୍ଟ୍ ଯେତିକା ବେଳେ ବାର ଟିମ୍ ରୁ ବସିବେ ତାପରେ ସେମାନେ ଖେଳିକି ତାଙ୍କର ଇଏ ହେଇଗଲେ ହାରିଗଲେ ତ ହାରିଲା ପାଟି ପୁଣି ବସିବେ ଯୋ ତଳେ ବସିକି ଖେଳିବେ ସେମାନେ ପୁଣି ଗୁଡ଼େଇବେ ତ ଏମିତି ଆମେ ସବୁ ଖେଳିଥାଉ ଆଉ କବାଡ଼ି କବାଡ଼ିରେ ବି ଆମର କବାଡ଼ିରେ ତ ଯେତେ ହେଲେଲେ ବି ସୁ କିଛି ଅସୁବିଧା ନାହିଁ ତ ସମାନ ମଧ୍ୟରେ ହବ ଯେ ତାଙ୍କର ଯେତିକି ଲୋକ ଆମର ଆମର ବି ସେତିକି ଲୋକ ତ ଖେଳିଥାଉ କବାଡ଼ିରେ ବେଶୀ ମଜା ଲାଗେ କିସ ଯେ ପଡ଼ାପୁଡ଼ା ଛିଡ଼ାଛୁଡ଼ିଟା ବହୁତ ହୁଏ ତ କୁଟା କୁଟି ତ ବେଶୀ ଇଣ୍ଟରେଷ୍ଟ୍ ହଉଛି କବାଡ଼ିରେ ମୁଁ ଥରେ ଖେଳିବା ପାଇଁ ଯାଇଥିଲି ତ ମୁଁ ବହୁତ ଜୋର ପଡ଼ିକି ମୋର ହଉଛି ମୁଣ୍ଡ ବାଜିକି ଫାଟିଯାଇଥିଲା ତ ସେଇଟା ମୋର ମନେ ପଡ଼େ ବହୁତ ତ ମୁଁ ଆଉ କବାଡ଼ିର ଖେ ବି ଖେଳେ ଇଏ ଖୋକୋ ବି ଖେଳେ